ଆମ ଅଞ୍ଚଳରେ ସବୁ ପ୍ରକାର ଚାଷ ହୁଏ ଯେମିତିକି ଧାନ ଚାଷଟା ହୁଏ ଧାନ ଚାଷ ଆପଣ ଜାଣିଥିବେ କି ବର୍ଷକୁ ଦୁଇଥର ହୁଏ ଆଉ ଧାନ ଚାଷଟା ଏଇଟା ମାନେ ଆପଣ ଚାହିଁଲେ ଯେତେବେଳେ ବି କରିପାରିବେ ସବୁ ଋତୁରେ ଏଇଟା ହେଇପାରିବ ହଳଦୀ ହଳଦୀ ବି ହୁଏ ହଳଦୀଟା ହେଲେ ବର୍ଷକୁ ଥରେ ହୁଏ ହଳଦୀଟା ସେ ଅକ୍ଟୋବର ମାସରେ ମାନେ ତାକୁ ଇଏ କରାଯାଏ ଆଉ ସେଟା ବର୍ତ୍ତମାନ ଏବେ ଏବେ ସବୁ ଇଏ ହେଉଥିବ ତାକୁ ହେଉଥିବ ଆଉ ଆଉ ମାଣ୍ଡିଆ ମାଣ୍ଡିଆ ବି ହୁଏ ମାଣ୍ଡିଆ ମାଣ୍ଡିଆ ବର୍ଷକୁ ଥରେ ହୁଏ ମାଣ୍ଡିଆ ବର୍ଷକୁ ଥରେ ଆଉ ସେଇ ଅକ୍ଟୋବର ମାସେ ଏଇ ଏଇ ସେଇ ଅକ୍ଟୋବର ମାସରେ ତ ହୁଏ ଆଉ କୋବି କୋବି ବି କୋବି ହୁଏ କୋବି ବି ସେ କୋବିଟା ଶୀତ ଶୀତ ଟାଇମ୍ରେ କୋବିଟା ଶୀତ ଟାଇମ୍ରେ ହେବ ସେଇଟା ବି ବର୍ଷକୁ ଥରେ ବର୍ଷକୁ ଥରେ ହି କରାଯାଏ ବିଲାତିଟା ବର୍ଷକୁ ଦୁଇଥର ଖଣ୍ଡେ ହେଇପାରିବ ଦୁଇଥର ହୁଏ ଆଉ ଏ'ଟା ମାନେ ତା ପାଇଁ କିଛି ଇଏ ନାଇଁ ସେ ଯେତେବେଳେ ଚାହିଁଲେ ସେତେବେଳେ ହେଇପାରିବ ଭେଣ୍ଡିଟା ଯୋଉ ଯୋଉ ଋତୁରେ ବି ଚାହିଁଲେ ବିଲାତି କରିପାରିବ ଆଜ୍ଞା ଭେଣ୍ଡି ବି ହୁଏ ଭେଣ୍ଡିଟା ଭେଣ୍ଡିଟା ଭେଣ୍ଡିଟା ଦୁଇ ବର୍ଷ ଦୁଇଥର ବର୍ଷକୁ ସେଟା ବି ଯୋଉ ଋତୁରେ ଏ ଯୋଉ ବି ଯୋଉ ବି ଋତୁଟା ଏଇଟା ଚାଷ କରାଯାଏ